ଆଜିକାଲି ତ ସମସ୍ତେ ନାଚିବାକୁ ପସନ୍ଦ କରୁଛନ୍ତି ଟି ଭି ଶୋ ରେ ହେଉ କିମ୍ବା ଟି ଭି ଫିଲିମ ରେ ହଉ କିମ୍ବା ସିନେମା ହଲ ରେ ହେଉ କିମ୍ବା ବାହାରେ ଆଜିକାଲି ତ ସବୁ ମୋବାଇଲ ଯୁଗ ହେଲାଣି ମୋବାଇଲ ଧରୁଛନ୍ତି ରିଲ୍ସ କରୁଛନ୍ତି ସେମିତି ସବୁ ଯେଉଁଟା କରୁଛନ୍ତି ସେଇଟା ଠିକ୍ ନୁହଁ କିନ୍ତୁ ଯେଉଁମାନେ ନିହାତି ନାଚ ପାଇଁ ଆମର ସମର୍ଥ ଯେଉଁଟା କି ଆମର ଓଡ଼ିଶୀ ନାଚ ଆଲବମ ନାଚୁଛନ୍ତି ସେଇମାନଙ୍କୁ ସରକାର ସମର୍ଥନ କରିବା ଦରକାର ସେମାନଙ୍କୁ ଆଗକୁ ନବା ଦରକାର ନୃତ୍ୟଶିଳ୍ପୀ ମାନଙ୍କୁ ଏଇମାନଙ୍କୁ ଆଗକୁ ନବା ଦରକାର ଯେଉଁଟା ଯେଉଁଟାକି ସେମାନେ କିଛି ଲୋକ ଅଛନ୍ତି ଓଡ଼ିଶୀ ସି କୁ ଛୁଆ ମାନଙ୍କୁ ଓଡ଼ିଶୀ ଶିକଉଛନ୍ତି ସେମାନେ ଆଉ ଆଗକୁ ଯାଇପାରୁନାହାଁନ୍ତି ସେମିତି ଘରେ ରହିଯାଉଛନ୍ତି ସେଇଭଳି ସେଇ ଦୃଷ୍ଟିର ଛୁଆମାନଙ୍କୁ ଆଗକୁ ନବା ନିହାତି ଦରକାର ସେମାନଙ୍କର କଳା କୁ ଆମେ ସମର୍ଥ କରିବା ଦରକାର କିନ୍ତୁ ଆଜିକାଲି ଯେଉଁମାନେ ଲୋକମାନେ ଭାବୁଛନ୍ତି ଯେ ଆମର ନୃତ୍ୟ ହଉଛି ଗୋଟେ ସଉକ ଆମେ ଏମିତି ସଉକ ପାଇଁ ନାଚିବା ଗୀତ ବୋଲିବା ସେସବୁ ସମର୍ଥନ କରିବା ନିହାତି ଦରକାର ନାହିଁ କାରଣ ଯେଉଁମାନେ ସୁବିଧା ସୁଯୋଗ ପାଇବା ଦରକାର ସେମାନଙ୍କୁ ଯଦି ଆମେ ହାତ ସୁଯୋଗର ହାତ ବଢ଼ାଇବା ସେମାନେ ଆଗକୁ ଆଗକୁ ଯିବେ ଆମର ନାଁ ରଖିବେ କିନ୍ତୁ ଯେଉଁମାନେ ସଉକ ପାଇଁ ନାଚୁଛନ୍ତି ସେମାନଙ୍କୁ ଆମେ ଯେତେବି ସାହାଯ୍ୟ କଲେ ସେମାନଙ୍କୁ କିଛି ଆମେ ତାଙ୍କଠୁ କିଛି ଉପକାର ପାଇ ପାରିବା ନାହିଁ ତେଣୁ ନୃତ୍ୟଶିଳ୍ପୀ ହୁଅନ୍ତୁ ଗୀତିକାର ହୁଅନ୍ତୁ କି ଓଡ଼ିଶୀ ନୃତ୍ୟକାର ହୁଅନ୍ତୁ ସେମାନଙ୍କୁ ଆମେ ଆଗକୁ ଆଗକୁ ନବା ଯେଉଁମାନେ କିଛି ସୁବିଧା ସୁଯୋଗ ପାଇଁ ପାରୁନାହାଁନ୍ତି ସେମାନଙ୍କୁ କିଛି ସୁବିଧା ଦବା ତାଙ୍କୁ କିଛି ସୁଯୋଗ ର ହାତ ବଢ଼ାଇବା ନିହାତି ଦରକାର ଆଜିକାଲିକା ବହୁତ ଲୋକ ଏମିତି ଆମେ ସମ୍ ଆଗରେ ଦେଖୁଛୁ ସମ୍ମୁଖୀନ କରୁଛୁ ଯେ ଛୁଆଙ୍କୁ ନାଚ ଶିକୋଉଛନ୍ତି ପଇସା ଅଭାବରୁ ଆଉ ଆଗକୁ ତାଙ୍କୁ ନେଇ ପାରୁନାହାଁନ୍ତି ସେଇ ଭଳିଆ ଛୁଆଙ୍କୁ ସେଇ ଭଳିଆ ଲୋକଙ୍କୁ ଆମେ ସବୁବେଳେ ସାହାଯ୍ୟ କରିବା ନିହାତି ଦରକାର